ହଁ ଭାଇ ଫ୍ଳିପକାର୍ଟରୁ କହୁଥିଲେ କି

ସାଗର ସତୃସଲ୍ୟ ଆଜ୍ଞା ଫ୍ଳିପକାର୍ଟରୁ ମଗେଇଥିଲି ଆଜ୍ଞା

ଆଉ ତ ଅନ୍ୟ ଆ ଆଜ୍ଞା ନାହିଁ ଆଜ୍ଞା ସେମିତି ତ ଠିକ ଠାକ ଅଛି ମାନେ ଭଲ ଜିନିଷ ଆସିନି ଆଜ୍ଞା ଆଜ୍ଞା ପନ୍ଦର ତାରିଖରେ ନେଇଥିଲେ

ଆଜ୍ଞା

ଆଜ୍ଞା ଶୁଣନ୍ତୁ

ଆଜ୍ଞା କୁହନ୍ତୁ

ଆଚ୍ଛା ଆଚ୍ଛା

ଆଉ ଗୋଟେ ବି ଅଛି ମଧ୍ୟ ଅଛି କାଚ ଜିନିଷ ମଧ୍ୟ ମଗାଇଥିଲି ଦେଖନ୍ତୁ ଦେଖନ୍ତୁ ମାନେ ଭାଙ୍ଗି ଯାଇଛି ଭଙ୍ଗା ଅଛି ହଁ କୁହନ୍ତୁ କୁହନ୍ତୁ ଉପର ଅଛି ତ ଠିକ୍ ଅଛି ଆଜ୍ଞା